ମୋର ପଢ଼ିବା ପିରିୟଡ଼୍ରେ ମୋତେ ଭାରି ଭଲ ଲାଗେ ଓଡ଼ିଆ ଓଡ଼ିଆ ଓଡ଼ିଆଟା ଅବଶ୍ୟ ବହୁତ କଷ୍ଟ କିନ୍ତୁ ପ୍ରାଞ୍ଜଳ ଭାବରେ ଓଡ଼ିଆ କେମିତି ଲେଖି ପାରିବି ଆଉ ଓଡ଼ିଆ ବିଷୟରେ କେମିତି ପ୍ରାଞ୍ଜଳ ଭାବରେ ଲେଖି ବି ପାରିବି ଆଉ ଓଡ଼ିଆରେ କେମିତି ସମସ୍ତଙ୍କୁ ଠିକ୍ ଭାବରେ ଠିକ୍ ଜିନିଷଟା ମୁଁ ଜାଣିବି ଗ୍ରାମାର୍ ପଢ଼ିବି ଆଉ କେମିତି ଲୋକଙ୍କୁ ଓଡ଼ିଆ ଭାବରେ ସଚେତନତା କରେଇବି ଆଉ ଓଡ଼ିଆ ଭାବରେ କେମିତି କାର୍ଯ୍ୟକ୍ରମ କରେଇ କେମିତି ହ୍ରର୍ଷ୍ୱ ଉ ଦୀର୍ଘ ଊ ହ୍ରର୍ଷ୍ୱ ଇ ଦୀର୍ଘ ଊ ମାନେ

କରିବି ବୋଲି ମୋର ସେ ଚେଷ୍ଟା ଥିଲା ଆଉ ସେ ଚେଷ୍ଟା ବି ବର୍ତ୍ତମାନ ମୁ ସାଫଲ୍ୟ ହୋଇଛି